ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମ ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳରେ ଯେଉଁ ସବୁ ହସ୍ପିଟାଲମାନ ଅଛି କିମ୍ବା ଡାକ୍ତରଖାନା ଅଛି ସେଠାକାରେ ଔଷଧକୁ ନେଇକି ଟ୍ରିଟମେଣ୍ଟକୁ ନେଇକି ଖୁବ ଠକାମୀ ଚାଲିଆସିଛି ଡକ୍ଟରମାନେ ଅପରେସନ୍ କରିବା ପାଇଁ କିଛି ଗୋଟେ ଏମରଜେନ୍ସି ଅପରେସନ୍ କରିବାପାଇଁ ଲାଞ୍ଚ ମାଗିଥାନ୍ତି ରୋଗୀମାନଙ୍କୁ ଶସ୍ତା ଔଷଧ ଦେଇଥାନ୍ତି ଏବଂ ବେଡ଼୍ର ଚାର୍ଜ ସରକାର ନ ନେଉଥିଲେ ସେ ନେଇଥାନ୍ତି ସେଠାକାରେ ଏତେ ଗୁଡ଼ାଏ ଖର୍ଚ୍ଚ ସେ ରୋଗୀଟି କିପରି ସମ୍ଭାଳିବ ଏହିସବୁ ବିଷୟରେ ଭାବିବା କଥା ଏପରି କିଛି ଗୁଡ଼େ ଚଳଚ୍ଚିତ୍ରରେ ମଧ୍ୟ ଦେଖାଯାଇଛି ଯେକୌଣସି ଏକ ଛୋଟ ଆଞ୍ଚୁଡ଼ା କିମ୍ବା ଖଣ୍ଡିଆକୁ ନେଇ ହସ୍ପିଟାଲ୍କୁ ଗଲାମାନେ ସେ ଦୁଇ ତିନି ପ୍ରକାରର ଟେଷ୍ଟ କରିବାକୁ ଲେଖେଇ ଦେଉଛନ୍ତି ଏହାଦ୍ୱାରା ଅନେକ ଗୁଡ଼ିଏ ପଇସା ଖର୍ଚ୍ଚ ହେଉଛି ଏବଂ ବିଭିନ୍ନ ପ୍ରକାରର ଔଷଧକୁ ଲେଖୁଛନ୍ତି ତାକୁ ପଇସା ଦେଇକି କିଣା ହେଉଛି ତା'ପରେ ସେ ଔଷଧଟି କିଛି କାମରେ ଲାଗୁନାହିଁ ଏହିଭଳି ଭାବରେ ସେମାନେ କରୁଛନ୍ତି ଆଉ